ଢ଼େଙ୍କାନାଳ ଜିଲ୍ଲାର ମୁଖ୍ୟ ସାମାଜିକ କଲ୍ୟାଣ ଏବଂ ବିକାଶ କାର୍ଯ୍ୟକ୍ରମ ଗୁଡ଼ିକ ହେଲା ଯେମିତିକି ଶିକ୍ଷା ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟସେବା ମହିଳା ସଶକ୍ତିକରଣ ଦାରିଦ୍ର୍ୟତା ହ୍ରାସ କୃଷି ଇତ୍ୟାଦି ଢ଼େଙ୍କାନାଳ ଜିଲ୍ଲାରେ ସରକାର ଶିକ୍ଷା ଉପରେ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ଯେପରିକି ଅଙ୍ଗନବାଡ଼ି କେନ୍ଦ୍ର ସଂସ୍କାର କେନ୍ଦ୍ର ବନବାସୀ କଲ୍ୟାଣ ଆଶ୍ରମ ଏକଲବ୍ୟ ଶିକ୍ଷାକେନ୍ଦ୍ର ଏହି ଅନୁଷ୍ଠାନ ମାନଙ୍କରେ ଶିଶୁମାନଙ୍କର ମାନସିକ ବିକାଶ ସହିତ ଶାରୀରିକ ବିକାଶ କ୍ଷେତ୍ରରେ ଦୃଷ୍ଟିପାତ କରାଯାଇଥାଏ ବନବାସୀ କଲ୍ୟାଣ ଆଶ୍ରମରେ ବଣ ଜଙ୍ଗଲରେ ରହୁଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟ ସଚେତନ ସହିତ ଶିକ୍ଷା ମଧ୍ୟ ଦିଆଯାଏ ଯାହାକି ଶିଶୁଟିକୁ ଭବିଷ୍ୟତରେ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସହାୟକ ହୋଇଥାଏ ଏବେ ସରକାରଙ୍କର ନିୟମ ଅନୁଯାୟୀ ଛଅ ବର୍ଷଠାରୁ ସତର ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଶିକ୍ଷା ଦିଆଯିବ ଯାହାକି ଆଗରୁ ଛଅରୁ ଚଉଦ ବର୍ଷ ପର୍ଯ୍ୟନ୍ତ ଥିଲା ଅନ୍ୟ ଏକ କାର୍ଯ୍ୟକ୍ରମ ହେଲା ସ୍ୱାସ୍ଥ୍ୟ ସେବା ଏଥିପାଇଁ ସରକାର ପ୍ରତି ଗାଁରେ ଜଣେ ଆଶାକର୍ମୀ ଓ ପ୍ରତି ପଞ୍ଚାୟତରେ ଜଣେ ଏଏନ୍ଏମ୍ ଦିଦିଙ୍କୁ ନିଯୁକ୍ତି ଦେଇଛନ୍ତି ସେମାନେ ପ୍ରତ୍ୟେକ ଲୋକଙ୍କ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଟିବି କୁଷ୍ଠ ଫାଇଲେରିଆ ମ୍ୟାଲେରିଆ ଇତ୍ୟାଦି ପରୀକ୍ଷା କରି ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ସହ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ପାରୁଛନ୍ତି ଅନ୍ୟ ଏକ କାର୍ଯ୍ୟକ୍ରମ ହେଲା ମହିଳା ସଶକ୍ତିକରଣ ଯାହାକୁ କି ଅତି ସହଜରେ ଲୋକମାନେ ବୁଝିଥାନ୍ତି ଏସଏଚ୍ଜି ଗ୍ରୁପ୍ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା ପ୍ରତି ଗାଁରେ ଥିବା ନାରୀମାନଙ୍କୁ ରୋଜଗାରକ୍ଷମ କରାଇ ସେମାନଙ୍କର ଆର୍ଥିକ ସ୍ଥିତିର ପରିବର୍ତ୍ତନ କରାଇବା ଏଥିପାଇଁ ସରକାର ବିନା ସୁଧ ହାରରେ ଋଣର ବ୍ୟବସ୍ଥା କରିଛନ୍ତି